ହଁ ଆଜ୍ଞା ମୁଁ ବିରାଜ କହୁଥିଲି ଆଜ୍ଞା ଆପଣ ଓଲା ଅଟୋରୁ କହୁଥିଲେ ତ ଓଲା ଅଟୋ ବୁକିଂ କରିଥିଲି ଆଜ୍ଞା ଏ ଭୁବନେଶ୍ୱର ଭୁବନେଶ୍ୱରର ଯେଉଁ ଆମର ଅଶୋକନଗର ଅଛି ସେଇଠୁ କହୁଥିଲି ଆଜ୍ଞା ହଁ ମୋ ବାପା ମା' ସେଇଠି ୱେଟ୍ କରିଛନ୍ତି ଆଜ୍ଞା ବହୁତ ସମୟ ହେଲା ତାଙ୍କେ କଲ୍ କରିଥିଲେ ଆପଣ ଏପର୍ଯ୍ୟନ୍ତ ପହଞ୍ଚି ନାଇ ନାହାନ୍ତି ପୁଣି ତାଙ୍କେ ବହୁତ ହଇରାଣ ହେଲେନି ଆଜ୍ଞା ଆପଣ କେଉଁଠି ଅଛନ୍ତି କି ଆପଣ ଆପଣ ଟିକିଏ ଜଲ୍ଦି ଗଲେ ଭଲ ହୁଅନ୍ତା ଆଜ୍ଞା କ'ଣପାଇଁନା ହେଇଯିବ ଗୋଟେ ଅଧଘଣ୍ଟା ପଇଁଚାଳିଶ୍ ମିନିଟ୍ ହେଲା ମୋ ବାପାମା' ଅପେକ୍ଷାରେ ଅଛନ୍ତି ତାଙ୍କେ ସେ ଅଶୋକନଗରରୁ ଷ୍ଟେସନ୍ ଯିବେ ଆଜ୍ଞା ତେଣୁକରି ଆପଣ ଟିକିଏ ଜଲ୍ଦି ଗଲେ ଭଲ ହୁଅନ୍ତା ନାଇଁ ଆଜ୍ଞା ଆପଣ ସେପଟେ ଯାନ୍ତୁନି ଆମେ ଫାଷ୍ଟ ବୁକିଂ କରିଛୁ ନା ସେଥିପାଇଁ ବୋଲକି ଆପଣ ଆମ ପଟକୁ ଟିକିଏ ଆସନ୍ତୁ ଆଉ ସେକେଣ୍ଡ କଷ୍ଟମରରୁ ଧରିବେ ବୋଲେ କେମିତି ହେବ ଆଜ୍ଞା ଆମ ବାପାମା' ଜଗିଛନ୍ତି ସେଇଠି ଆପଣ ଟିକିଏ ଶୀଘ୍ର ଆସିଲେ ଭଲ ହୁଅନ୍ତା ଦେଖ ଅନଲାଇନ୍ ତ ପେମେଣ୍ଟ କରିଦେଇଛି ଆଜ୍ଞା ମୁଁ ପଇସା ଆପଣ ସେମିତି କହିଲେ କେମିତି ହେବ ସେପଟେ ତାଙ୍କେ ହଇରାଣ ହେଉଛନ୍ତି ନା ଆଉ କେତେ ସମୟ ୱେଟ୍ କରିବୁ ଆଜ୍ଞା କନଫର୍ମ କରି କୁହନ୍ତୁ ଆପଣ କନଫର୍ମ କଲେ ମୁଁ ମୁଁ ତ ନାଇଁ ବାପମାଆଙ୍କ ସ୍ପଟ୍ରେ ନାହିଁ ବାପାମାଆଙ୍କୁ ମୁଁ କଲ୍ କରିଦେବି ତା'ପରେ କହିବି ସେଥିପାଇଁ ଆପଣ କୁହନ୍ତୁ ଜଲ୍ଦି କେତେ ସମୟ ଲାଗିବ ସେଇ ଅନୁସାରେ ସେମାନେ ପ୍ରିପେୟାର ହେବେ ବହୁତ ସମୟ ହେଲା ଅପେକ୍ଷାରେ ଅଛନ୍ତି ଆଜ୍ଞା ତା'ପରେ ମୁଁ ତ ଅନଲାଇନ୍ ପେମେଣ୍ଟ କରିଛି ଯଦି ଆପଣ ଚାହୁଁଛନ୍ତି ଏକ୍ସଟ୍ରା ପାଇସା ପାଇଁ ବୋଲକି ଦେବା ପାଇଁ ବୋଲେକେ ଯେଉଁ ଡିମାଣ୍ଡ କରୁଛନ୍ତି ମୁଁ ଦଶ ପାଞ୍ଚ ଏକ୍ସଟ୍ରା ଆପଣଙ୍କୁ ଦେଇଦେବି ପଇସା କଥା ଆପଣ ଚିନ୍ତା କରନ୍ତୁ ନାହିଁ କିନ୍ତୁ ଯେତେ ଶୀଘ୍ର ପାରୁଛ ଆପଣ ଟିକିଏ ସ୍ପଟ୍ ଜାଗାକୁ ଟିକିଏ ଯାଆନ୍ତୁ ମାନେ ବହୁତ ହଇରାଣ ହେଲେଣି ବାପାମା' ଆଉ କେତେ ସମୟ ଲାଗିବ ଆଜ୍ଞା କନଫର୍ମ କରନ୍ତୁ ମତେ ଜଲ୍ଦି ଦରକାର ଆଜ୍ଞା ଅଟୋ ନାଇଁ ବୋଲି ଯଦି ଆପଣ କହୁଛନ୍ତି ମୁଁ ଫାର୍ଷ୍ଟ କଷ୍ଟମର ଧରିକି ଯିବି ବୋଲି କହୁଛନ୍ତି ବୋଲେ ଦେଖନ୍ତୁ ମୁଁ କ୍ୟାନସଲ୍ କରିଦେବି କ୍ୟାନସଲ୍ କରିକି ଆଉ କୋ କେଉଁ ଆଟୋ ହେଲେ ନାଇଁ ବୋଲେ ନାଇଁ ବୁକିଂ କରିକି ମୁଁ ବ୍ୟବସ୍ଥା କରିବି ଆଜ୍ଞା ଆପଣ କନଫର୍ମ କରନ୍ତୁ ଯଦି ଆପଣ ଆସିବେନି ତା'ହେଲେ ମୁଁ କ୍ୟାନସଲ୍ କରିଦେବି ଆଉ ଅନ୍ୟ ବ୍ୟବସ୍ଥା କରିବି ଆଜ୍ଞା